ହ୍ୟାଲୋ ସାର୍ ଯେଉଁ ମୁଁ ଶ୍ରୀମତୀ କହୁଛି ରାଜନଗରରୁ ଯେଉଁ ଖାଦ୍ୟଟା ଅର୍ଡ଼ର କରିଥିଲି ଭାତ ଚିକେନ ପନିର ଆପଣ ଦୁଇଟା ବେଳକୁ ଠିକ୍ ଟାଇମ୍ରେ ପହଞ୍ଚ କରିଦେବାରୁ ଖାଇଲି ମୋତେ ବହୁତ ଜୋର୍ରେ ଭୋକ କରୁଥିଲା ମୋର ବି ଶାନ୍ତ ହେଲା ପେଟ ଖାଇକି ଆଉ ଆଣିକି ଦେବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ